ମୋର ପ୍ରିୟ ସାହିତ୍ୟିକ ଲେଖକ ହେଉଛନ୍ତି କବିବର ରାଧାନାଥ ରାଏ କାରଣ ତାଙ୍କର ପ୍ରାୟ ସବୁ କବିତା ମୋତେ ବହୁତ ଭଲ ଲାଗେ କାହିଁକି ନା ତାଙ୍କ କବିତାକୁ ଶୁଣିଲେ ମନକୁ ଆନନ୍ଦ ମିଳେ ସେଥିପାଇଁ ମୁଁ ମନେ ମନେ ତାଙ୍କର ସବୁ କବିତାର କିଛି ଅଂଶ ମନେ ମନେ ଗୁଣୁ ଗୁଣୁ ହେଉଥାଏ ଏବଂ ସେହି ଅଂଶ ଏବଂ ସେହି କବିତାର କିଛି ଅଂଶ ହେଉଛି ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଉତ୍କଳ ର ତୁହି ଚାରୁ ଅଳଙ୍କାର ଉତ୍କଳ ଭୁବନେ ଶୋଭାର ଭଣ୍ଡାର